ସ୍ୱାସ୍ଥ୍ୟ ସେବା ପାଇଁ ପାଇଁ ବହୁତ ପ୍ରକାରର ସୁବିଧା ମିଳିୁଛି ଏବେ ଯେଉଁ ମୁଁ ସବୁ ସ୍ୱାସ୍ଥ୍ୟ ସେବା ଅଛି ଆଉ ଆମ୍ବୁଲାନ୍ସ ଏକଶହ ଆଠ ଆଠକୁ କଲ୍ କଲେ ମିଳେ କୌଣସି ରୋଗୀ ଆକ୍ସିଡେଣ୍ଟ ନା କିଛି କିଛି ଦୁର୍ଘଟଣାରେ ଆମ୍ବୁଲାନ୍ସକୁ ସମୟ କଲ୍ କରିବା ମଧ୍ୟ କିଛି ସମୟରେ ଡାକ୍ତରଖାନାକୁ ପହଁଞ୍ଚାଇଥାନ୍ତି ଆମ୍ବୁଲାନ୍ସ ଯଉଁ ଗର୍ଭବତୀ ମହିଳାମାନଙ୍କ ମଧ୍ୟ ପାଇଁ ଆମ୍ବୁଲାନ୍ସ ତାଙ୍କୁ ଏକ୍ସଟ୍ରା ମିଳିଥାଏ ଆଉ ସ୍ୱାସ୍ଥ୍ୟ ସେବା ପାଇଁ ଗାଁରେ ପ୍ରତ୍ୟେକ ଗାଁରେ ଗୋଟିଏ ଗୋଟିଏ ଆଶାକର୍ମୀ ମଧ୍ୟ ଥାଆନ୍ତି ଆଶାକର୍ମୀ ମଧ୍ୟ ବହୁୁତ ସୁବିଧା ମିଳିୁଥାଏ ସେମାନେ ସବୁ ଜ୍ୱର ହେଲେ ମଧ୍ୟ ହୁଁ ଅନସ ଝାଡ଼ା ହେଉଥିଲେ ମଧ୍ୟ ଆଶାକର୍ମୀମାନେ ଦେଖିଥାନ୍ତି ଆଉ ବି ଏସ୍ କେ ୱାଇ କାର୍ଡ଼ ବି ଏସ୍ କେ ୱାଇ କାର୍ଡ଼ ମଧ୍ୟରେ ଯେଉଁ ସ୍ୱାସ୍ଥ୍ୟ ସେବା ଛଅ ଲକ୍ଷ ମଧ୍ୟ ମିଳିଥାଏ ସେଥିରେ ବଡ଼ ବଡ଼ ଡାକ୍ତରଖାନାକୁ ନେଇ ମଧ୍ୟ ଚିକିତ୍ସା କରିପାରିବେ ସେଥିରେ ଓଡ଼ିଶା ଓଡ଼ିଶାର ଓଡ଼ିଶାର ବହୁତ ବହୁତ ପ୍ରକାରର ସ୍ୱାସ୍ଥ୍ୟ ସେବା ମିଳିଥାଏ ସ୍ୱାସ୍ଥ୍ୟ ସେବା ପାଇଁ ବି ଏସ୍ କେ ୱାଇ କାର୍ଡ଼ ଏକ କ ବତ ଯେଉଁମାନେ ଯେଉଁମାନଙ୍କ ପାଖରେ ବହୁତ ଟଙ୍କା ଅଛି ସେମାନେ ବଡ଼ ବଡ଼ ହସ୍ପିଟାଲକୁ ନେଇ ଚିକିତ୍ସା କରିଥାନ୍ତି ଯେଉଁମାନଙ୍କ ପଇସାରେ ଖାଇବାକୁ ମଧ୍ୟ ମିଳିନଥାଏ ସେ ସେମାନେ ଛୋଟ ହସ୍ପିଟାଲରେ ଚିକିତ୍ସା କରଥାନ୍ତି ସେଥିପାଇଁ ବି ଏସ୍ କେ ୱାଇ କାର୍ଡ଼ ହୋଇଛି ବି ଏସ୍ କେ ୱାଇ କାର୍ଡ଼ ଯେଉଁ ବଡ଼ ଲୋକ ପାଇଁ ଆଉ ଛୋଟ ଲୋକ ପାଇଁ ବି ଏସ୍ କେ ୱାଇ କାର୍ଡ଼ ନେଇଥାଏ କାମରେ ଚିକିତ୍ସା ସମୟରେ ଯେଉଁ ଦୋଗର କାମ ଲାଗିଥାଏ ଆ ହୁଁ ଆଉ ଯେଉଁ ମେ ମେଡ଼ିସିନ୍ ଗୁଡ଼ାକୁ ମଧ୍ୟ ସେଥିରେ ମିଳିଥାଏ ସ୍ୱାସ୍ଥ୍ୟ ସେବା ପାଇଁ ଯେଉଁ ରୋଗୀ ରୋଗୀ ରୋଗାକ୍ରାନ୍ତ ଥରେ ହୋଇଥାଏ ରୋଗାକ୍ରାନ୍ତ ହୋଇଥାଏ ଡାକ୍ଟରଖାନାରେ ଫ୍ରି ମେଡ଼ିସିନ୍ ମଧ୍ୟ ମିଳିଥାଏ ନବୀନ ସ୍ୱାସ୍ଥ୍ୟ ସେବା ପାଇଁ ଯେଉଁ ବି ଏସ୍ କେ ୱାଇ କାର୍ଡ଼ କରିବ ସମସ୍ତଙ୍କୁ ଓଡ଼ିଶାବାସୀ ମଧ୍ୟରେ ବି ଏସ୍ କେ ୱାଇ କାର୍ଡ଼ ମିଳିଛି ସ୍ୱାସ୍ଥ୍ୟ ସେବାର ଡାକ୍ଟରଖାନା ମଧ୍ୟରେ ଯେଉଁ ଛୋଟ ଲୋକମାନେ ବଡ଼ ବଡ଼ ହସ୍ପିଟାଲକୁ ନେଇ ଚିକିତ୍ସା ମଧ୍ୟ କରିଥାନ୍ତି ଆଉ ମେଡ଼ିସିନ୍ ମଧ୍ୟ ସେଇଥିରେ ମିଳିଥାଏ ମେଡ଼ିସିନ୍ ଯେଉଁ ରୋଗଗ୍ରସ୍ତ ଲୋକମାନଙ୍କୁ ଫ୍ରୀରେ ଫ୍ରୀିରେ ମେଡ଼ିସିନ୍ ମିଳିଥାଏ ମେଡ଼ିସିନ୍ ପାଇଁ ବି କିଛି ପଇସା ଲାଗିନଥାଏ ଆଉ ଯେଉଁ ସୁବିଧା ସୁଯୋଗ ମିଳେ ଯେଉଁ ଗରିବ ଲୋକ ବହୁତ ଅସୁବିଧାରେ ପଡ଼ିଥିଲେ ସେଥିପାଇଁ ସ୍ୱାସ୍ଥ୍ୟ ସେବାର ବହୁତ ଆଉ ଆଶାକର୍ମୀ ମାନେ ଆଶାକର୍ମୀମାନେ ଗାଁ ଗାଁରେ ଆଶାକର୍ମୀ ଥାଆନ୍ତି କୌଣସି ଥଣ୍ଡା ଜ୍ୱର ମଧ୍ୟରେ ସେମାନେ ମେଡ଼ିସିନ୍ ମେଡ଼ିସିନ୍ ଦେଇଥାନ୍ତି ଆଉ ଆଇରନ୍ ଟ୍ୟାବଲେଟ୍ ଦେଇଥାନ୍ତି ଆଇରନ୍ ଟ୍ୟାବଲେଟ୍ ଦିଅନ୍ତି ଆଉ ଝାଡ଼ା ସମୟରେ ଓ ଆର ଏସ୍ ପ୍ୟାକେଟ୍ ଆଉ ଝାଡ଼ା ସମୟରେ ମେଡ଼ିସିନ୍ ମୋତେ ବହୁତ ପ୍ରକାରର ମେଡ଼ିସିନ୍ ସେମାନେ ମଧ୍ୟ ଦେଇଥାନ୍ତି ଆଉ ଗର୍ଭବତୀ ମହିଳାମାନଙ୍କ ପାଇଁ ତାଙ୍କୁ ଯିଏ ବହୁ ଦଶ ହଜାର ଖଣ୍ଡେ ମିଳିଛି ଏମିତି ସ୍ୱାସ୍ଥ୍ୟ ସେବା ପାଇଁ ବହୁତ ଓଡ଼ିଶାରେ ଡେଭଲପ୍ଡ଼ ହେଲାଣି